ହ୍ୟାଲୋ ମା ମଙ୍ଗଳା ହୋଟେଲର ମ୍ୟାନେଜର କହୁଛନ୍ତି ଆଛା ମୁଁ ଆପଣଙ୍କୁ ଭାତ ଡାଲି ପନିର ଛତୁ ଅର୍ଡ଼ର କରିଥିଲି କାଇଁ ମୋ କତିକି ମେସେଜ ପଳେଇ ଆସିଲାଣି କିନ୍ତୁ ଖାଇବାଟା ଏପର୍ଯ୍ୟନ୍ତ ମୋ ପାଖରେ ପହଞ୍ଚିଲାନି ଆଉ ମୋତେ ବହୁତ ମୋ କତିକି ସୂଚନା ପଳେଇ ଆସିଛି ଯେ ଆପଣଙ୍କର ଖାଇବାଟା ପହଞ୍ଚିଛି ବୋଲି କିନ୍ତୁ ଏପର୍ଯ୍ୟନ୍ତ ମୋ ପାଖରେ ପହଞ୍ଚି ନାହିଁ ଓ ମୋତେ ବହୁତ ଭୋକ ହେଲାଣି ଆପଣ ଶୀଘ୍ର ଶୀଘ୍ର ମୁଁ ଯେଉଁ ଖାଇବା ଅର୍ଡ଼ର କରିଥିଲି ମୋ ପାଖରେ ଶୀଘ୍ର ପହଞ୍ଚାଇବା ପାଇଁ ବ୍ୟବସ୍ତା କରନ୍ତୁ ମୋ କତି ରେ ଆସି ପହଞ୍ଚୁ